ମୋ'ର ଏକ ସ୍ମରଣୀୟ ସ୍ଥାନ ମାତା ବୈଷ୍ଣବୀ ଦେବୀ ଯାହାକି କାଶ୍ମୀରର ଏକ ପାହାଡ଼ ଉପରେ ଅବସ୍ଥିତ ସେଠି ଭକ୍ତମାନଙ୍କର ମନୋବାଞ୍ଛା ପୂରଣ ହୋଇଯାଏ ମାତାଙ୍କ ଦ୍ୱାରା ମୁଁ ଶୁଣିଥିଲି ମୁଁ ବି ଦିନେ ଭାବିଲି କି ମୁଁ ବି ଦିନେ ଯାଇକି ମାତା ବୈଷ୍ଣବୀ ଦେବୀଙ୍କର ଦର୍ଶନ କରି ମୋର ଦୁଃଖ ଜଣାନ୍ତି ମାତାଙ୍କର କୃପା ହେଲା ମୁଁ ଦିନେ ଯାଇକି ପହଞ୍ଚିଲି କାଶ୍ମୀରରେ ପହଞ୍ଚିବା ପରେ ସେ'ଠୁ ଗୋଟିଏ ଦିନ ଲାଗେ ସେ ପାହାଡ଼ରେ ଯାଇକି ପହଞ୍ଚିବା ପାଇଁ ସେ'ଠି ପହଞ୍ଚିବା ପରେ ଦେଖିଲି ଯେ ବର୍ଷା ପବନର ବହୁତ ମାତ୍ରାରେ ବର୍ଷା ପବନ ହେବାରୁ ସେ'ଠି ଗୋଟିଏ ବଡ଼ ପଥର ଖସିଲା ତଥାପି ମୁଁ ଭୟ ନକରି ଆଗେ ଆଗେ ଆଗେ ଚାଲିଲି ମାତାଙ୍କର ନାଁ ନେଇ ପହଞ୍ଚିବା ପରେ ଫାଇନାଲ ମନ୍ଦିରରେ ପହଞ୍ଚିବା ପରେ ମାଆ ମାତାଙ୍କର ଦର୍ଶନ କଲି ଏବଂ କିଛି ମନରେ ଭୟ ନଥାଏ ଗୋଟିଏ ଇଛା ଥାଏ କେମିତି ମୁଁ ମାତାଙ୍କର ଦର୍ଶନ କରିବି ମାତାଙ୍କର କୃପାରୁ ମୁଁ ଦର୍ଶନ କଲି ଏବଂ ଭଲରେ ଭଲରେ ଆସିକି ପହଞ୍ଚିଲି